ମୁଁ ସବୁବେଳେ ହସ ଏବଂ କାହାଣୀ ଏବଂ ଗପ ବହି ପଢ଼େ ମୁଁ ସବୁବେଳେ ଚିନ୍ତାରୁ ମୁକ୍ତି ପାଇ ଆନନ୍ଦ ଲାଭ କରେ ଏବଂ କେବେ ଚିନ୍ତାପ୍ରବଣ ହୋଇନଥାଏ ଏବଂ ପୁସ୍ତକ କୌଣସି କ୍ଲବରେ ଯୋଗ ଦେଇନଥାଏ